ମୁଁ ଲେଖିବାକୁ ଚାହୁଁଛି ଯେ ଆମ ଏ ରାଜ୍ୟରୁ ନିଶା ନିବାରଣ କେମିତି ହଟିଯାଉ ଏ ଯେଉଁ ମଦ୍ୟପାନ କରୁଛନ୍ତି ସେଗୁଡ଼ା ହଟିଯାଉ ମୋର ସେହି ଗୋଟିକ ଉପରେ ବହୁତ ମାନେ କହିବାକୁ ଚାହୁଁଛି ଏବଂ ଲେଖିବାକୁ ଚାହୁଁଛି